ମୁଁ ବହୁତ ଭଲ ରୋଷେଇ କରେ ଆଉ ତ ମୋର ବହୁତ ବି ଭଲ ହୁଏ ଯିଏ ଯେତେ ବି ମୁଁ କରେ ମୁଁ ଯାହା ମୁଁ କରେ ସମସ୍ତଙ୍କୁ ଡାକେ ସମସ୍ତେ ଖାଆନ୍ତି ମୋ ଟେଷ୍ଟ ଟେଷ୍ଟି କରନ୍ତି କି ତୁ କୁହନ୍ତି ସମସ୍ତେ କୁହନ୍ତି କି ତୁ ବହୁତ ବଢ଼ିଆ କରିଛୁ ଆମ ଗାଁରେ ଗୋଟେ ପ୍ରତିଯୋଗିତା ହେଇଥିଲା ତ ସମସ୍ତେ ଯିଏ ମାନେ ଭଲ ଭଲ ରୋଷେଇ କରନ୍ତି ତାଙ୍କୁ ଡାକିଥିଲେ ତ ମୋତେ ବି ଡାକିଥିଲେ ମୁଁ ବି ବହୁତ ଭଲ ରୋଷେଇ କରେ ମୋତେ ଡାକିଥିଲେ ତ ଡାକିଲେ ତା'ପରେ ଆମେ ଗଲୁ ହେଇଥିଲା ଚିଲି ଚିକେନ୍ ଆଉ ପନିର ଚିଲି ଚିକେନ୍ ପନିର ହେଇଥିଲା ସମସ୍ତେ କଲେ ମୁଁ ବି କଲି ତ ସମସ୍ତଙ୍କ ଠାରୁ ମୁଁ କାଳେ ସମସ୍ତଙ୍କଠାରୁ ମୁଁ ଫାଷ୍ଟ ହେଇଥିଲି ମୁଁ ଭାବିନଥିଲି କି ଏକ୍ସପେକ୍ଟ ବି କରିନଥିଲି କି ମୁଁ ଫାଷ୍ଟ ହେବି ବୋଲି ମୁଁ ଯେତେବେଳେ ଜାଣିଲି କି ମୋ ସମସ୍ତଙ୍କଠାରୁ ମୁଁ ଫାଷ୍ଟ ହେଇଛି ମୁଁ ଏତେ ଏତେ ଏତେ ଏତେ ଖୁସି ଲାଗିଲା ଯେ ମୁଁ କେବେ ବି ଭାବିନଥିଲି କି ମାନେ ଭାବିନଥିଲି କି ମୁଁ କେବେ ଫାଷ୍ଟ ହେବି ମୋ ଗୋଡ଼ ଆଉ ପାଦ ତଳେ ଲାଗୁନଥିଲା ତ ଇଏ ହେଇଥିଲା ଆଉ ଘରେ ଘରେ ମୁଁ ଶୁଣିବାକୁ ପାଇଲି କି ବନ୍ଧୁବାନ୍ଧବ ଆସୁଛନ୍ତି ତ ତାଙ୍କ ପାଇଁ ବି କଲି ସମସ୍ତେ କହିଲେ କର୍ ତୁ କର୍ ତୁ ସବୁଠି ଫାଷ୍ଟ ହଉଛୁ ଏଇଠି ବି ଦେଖିବୁ ଭଲ ହେବ ତୁ କର୍ ଦେଖିଆ ସିଏ କ'ଣ କହୁଛନ୍ତି ତ ମୁଁ କଲି ତ ଡରରେ ପୁରା ଡରି ମରିକି ପୁରା ପୁରା ପୁରା ନର୍ଭସ୍ ହେଇଯାଇଥିଲି ମୁଁ ମାନେ ମୋ ହାତ ଗୋଡ଼ ହାତ ପୁରା ଥାରୁଥିଲା ମୁଁ ଆଉ ମାନେ ମୋ ମନ ଶାନ୍ତି ଜମା ହେଉନଥିଲା ମୁଁ କହିଲି କ'ଣ କରିବି ଏତେ ବନ୍ଧୁବାନ୍ଧବ ଆସିବେ ଏଇଟା ଆମ ଘର କଥା ନୁହେଁ ଘରେ ତ ଯେମିତି ହେଲେ ଯାହା ବି ହେଲେ ଖାଇ ଦବୁନା କିନ୍ତୁ ଏଇଟା ବନ୍ଧୁବାନ୍ଧବ ଆସିବେ ମାନେ କ'ଣ ହେବ କେତେ ଇଏ ମୁଁ ମନା କଲି କି ମୁଁ କରିବିନି କରିବିନି ତା'ପରେ ମୁଁ ତା'ପରେ ମୁଁ ସମସ୍ତେ ବୁଝାଇଲେ କହିଲେ ସବୁଠି ଭଲ କରୁଛୁ ଏଠି ଭଲ କରି ସବୁ କେତେ ଗାଁ ଲୋକଙ୍କ ପାଇଁ କରିକି ଖାଇଛୁ ତୁ ଏ ବନ୍ଧୁବାନ୍ଧଙ୍କ ପାଇଁ ଡରୁଛୁ ତ ମୁଁ କଲି ଡରମରରେ ମୋତେ ବୁଝାଇଲେ ମୁଁ କଲି ମୁଁ କହିଲି ଓକେ କରିବା ମୁଁ ମୋ ମନର ଦମ୍ଭ ରଖିକି କଲି ଦମ୍ଭ ରଖିକି କଲି ତ ଡରମର କଲି ତା'ପରେ ସିଏ ଯେତେବେଳେ ଖାଇଲେ ଖାଇଲେ ତା'ପରେ ମାନେ ମୋତେ ମାନେ ଫାଷ୍ଟ କହିଲେ କି ତୁ ଭଲ କରିନୁ ତା'ପରେ ମୁଁ କହିଲି ମୁଁ ଭଲ କରିନି ମୋ ମନଟା ଭାରି ଦୁଃଖ ତା'ପରେ କହିଲେ ତୁ ହେଇଛୁ ଫାଷ୍ଟ ମାନେ ମୋତେ ଫାଷ୍ଟ ଯେତେବେଳେ କହିଲେ ମାନେ ମୁଁ ଏତେ ଖୁସି ମୁଁ ଭାବିନଥିଲି କି ମୁଁ କରିଦେବି ବୋଲି